ଖେଳ ହେଉଛି ଦୁଇ ପ୍ରକାର ତଥା ଭିତର ଖେଳ ଆଉ ବାହାର ଖେଳ ଭିତର ଖେଳ ହେଉଛି କ୍ୟାରମ୍ ଲୁଡ଼ୁ ଚେସ୍ ତାସ୍ ଆଉ ଟେବଲ୍ ଟେନିସ୍ ଇତ୍ୟାଦି ସବୁଠୁ କ୍ୟାରମ୍ ଖେଳ ବି ମଜା ଲାଗେ ଚାରିଜଣ ଖେଳନ୍ତି ଚାରିଜଣଙ୍କ ଭିତରେ କିଏ କେତେ ଆମର କଏନ୍ ଖେଳ ଖେଳୁ କିଏ କେତେ କଏନ୍ ଲାଭ କଲା ସେହିଟା ବି ଆମେ ଖୁସି ହେଉ ଭାରି ତା ପରେ ଲୁଡ଼ୁ ଖେଳ ଲୁଡ଼ୁ ଖେଳରେ ଚାରି ଜଣ ଖେଳନ୍ତି ଆମ ଗାଁରେ ମୁଁ ସମସ୍ତ ପିଲାମାନଙ୍କୁ ଡାକିକି ଆଣିକି ରଜରେ ଭଲ ଭଲ ଛୁଟିଦିନରେ ଆମେ ଚାରିଜଣ ମିଶିକି ଖେଳୁ ସେଥିରେ ସମସ୍ତେ କଣ କରନ୍ତି କିଏ କାହାକୁ କେତେ କାଟିବ କିଏ କାହାକୁ କେତେ ବୋଝ ଦେବ ତାହା ଭିତରେ ଜିଦା ଜିଦି ହୋଇଯାଏ ଗୋଟିଏ ଗେମ୍କୁ ଗୋଟିଏ ବାଜିକି ଆମର ଚାଲିଯାଏ ତିନି ଘଣ୍ଟା ଚାରି ଘଣ୍ଟା ଚାଲିଯିବ ଚାଲିଗଲା ପରେ ତା ପରେ ଆମେ କଣ କରୁ କିଏ କାହାକୁ ବୋଝ ଦେବ ରଗା ରଗି ହୋଇ ପୁରା ଜୋର ସୋରରେ ଖେଳଟା ଆରମ୍ଭ ହୁଏ ପୁଣି ଥରେ ଖେଳୁ ତା ପରେ ହେଉଛି ଚେସ୍ ଖେଳ ଚେସ୍ ଖେଳରେ ଦୁଇ ଜଣ ଖେଳନ୍ତି ତାସ୍ ଖେଳ ତାସ୍ ଖେଳ ହେଉଛି ବ୍ରେ ହଡ଼ା ରଙ୍ଗ ଇତ୍ୟାଦି ସବୁ ଖେଳନ୍ତି ଟେବଲ୍ ଟେନିସ୍ ଇମିତି ଖେଳନ୍ତି ଇତ୍ୟାଦି ଇତ୍ୟାଦି ସମସ୍ତେ ସବୁ ଏହିସବୁ ଖେଳ ଖେଳୁ ବହୁତ ମନୋରଞ୍ଜନ କରୁ ଆଉ ସାଙ୍ଗ ପିଲାମାନେ ବହୁତ ଖୁସି ଛୁଟିମାନଙ୍କରେ ରଜରେଏହି ମାନଙ୍କରେ ସବୁ ଆମେ ବହୁତ ଆନନ୍ଦ ଉପଲବ୍ଧି କରୁ